ସାଧାରଣତଃ ମୁଁ ଗୋଟିଏ ଆଧ୍ୟାତ୍ମିକବାଦି ଲୋକ ସେଥି ମୁଁ ବହୁତ ଭଗବାନଙ୍କୁ ବେଶୀ ବିଶ୍ଵାସ କରେ ସେଥିପାଇଁ ଯୋଉଁମାନେ ଟିକେ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ମୋତେ ଗୀତ ଗାଇବା ପାଇଁ ଭଲ ଲାଗେ ଯେମିତିକି ଯେଉଁ ସରସ୍ଵତୀ ପୂଜା କାଳୀ ପୂଜା ଦୂର୍ଗା ପୂଜା ଗଣେଶ ପୂଜା ଲକ୍ଷ୍ମୀ ପୂଜା ଏହି ସବୁ ଯେଯୋଉଁ ମେଢ଼ ହୋଇଥିବ ସେହି ମେଢ଼ ସାମ୍ନାରେ ବସି ଯେତେବେଳେ ଗୀତ ଭଜନ ସମାରୋହ ହୁଏ ସେତେବେଳେ ଗୀତ ଗାଇବା ପାଇଁ ପସନ୍ଦ କରେ ତା ସହିତ ଗ୍ରାମରେ କିଛି କୀର୍ତ୍ତନ ହୁଏ ପାଲାମଣ୍ଡପରେ କିଛି ଫଙ୍କସନ୍ ହୁଏ ତାସହିତ କୌଣସି ଲୋକର ଯଦି କୌଣସି ପ୍ରକାର ମେଳା ମହୋତ୍ସବ ହେଲା ସେ ଜାଗାରେ ଭଜନ ସମାରୋହ ଯୋଉଁଠି ହୁଏ ମୁଁ ସେହି ସେହି ଜାଗାରେ ଗୀତ ଗାଇବା ପାଇଁ ପସନ୍ଦ କରେ